ଆମ ଓଡ଼ିଶାରେ ବହୁତ ପ୍ରକାର ଧର୍ମର ଲୋକ ମାସ ବାସ କରନ୍ତି ହିନ୍ଦୁ ଇସଲାମ ଖ୍ରୀଷ୍ଟିୟନ ମୁସଲମାନ ଜୈନ ଆଉ ସମସ୍ତେ ନିଜର ଧର୍ମକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ସେମାନେ ନିଜ ହିସାବରେ ନିଜ ଇଚ୍ଛାରେ ଧର୍ମ ପାଳନ କରନ୍ତି କୌଣସି ଲୋକ ଲୋକ କୌଣସି ଧର୍ମ ଉପରେ ହସ୍ତକ୍ଷେପ କରନ୍ତି ନାଇଁ ଆଉ ଖାସ କରି ଓଡ଼ିଶାରେ ହିନ୍ଦୁ ଧର୍ମର ଲୋକ ବହୁ ସଂଖ୍ୟାରେ ବସବାସ କରନ୍ତି ଏବଂ ସେମାନେ ପ୍ରଭୁ ଜଗନ୍ନାଥଙ୍କୁ ତାଙ୍କର ଇଷ୍ଟଦେବତା ରୂପେ ପୂଜା କରନ୍ତି ଆଉ ଏଇ ଧର୍ମ ହିନ୍ଦୁ ଧର୍ମ ବହୁତ ପୁରାତନ ଧର୍ମ ଯେମିତି କୁହନ୍ତି ବାର ମାସରେ ତେର ପୂଜା କରାଯାଇଥାଏ ଓଡ଼ିଶାରେ ସେଥିପାଇଁ ସବୁ ଧର୍ମର ମହତ୍ତ୍ୱ ରହିଛି ଆଉ ଆମର ବହୁ ପୁରାତନ ସଂସ୍କୃତି ଏବଂ ଆମର ପୂଜା ପର୍ବାଣି ସମସ୍ତେ ନିଜ ହିସାବରେ ପାଳନ କରନ୍ତି ଏବଂ ହିନ୍ଦୁ ଧର୍ମ ହେ ହେଇଥିବାରୁ ସମସ୍ତେ ଗର୍ବ ଅନୁଭବ କରୁ ଏବଂ ଆମର ରଥଯାତ୍ରା ଯେମିତି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଏ ଏବଂ ମୋର ପଶ୍ଚିମ ଓଡ଼ିଶା ପାଇଁ ଯେମିତି ନୂଆଖାଇ ଗୋଟେ ବହୁତ ବଡ଼ ପର୍ବ ଆଉ ରଜ ମଧ୍ୟ ଗୋଟେ ବହୁତ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ ହିନ୍ଦୁମାନଙ୍କ ପାଇଁ ଆଉ ଇସଲାମ ଧର୍ମାବଲମ୍ୱୀମାନେ ମଧ୍ୟ ଓଡ଼ିଶାରେ ବହୁତ ଶାନ୍ତିର ସହିତ ବସବାସ କରୁଛନ୍ତି